ହଁ ସାଙ୍ଗ କେଉଁଦିନ ଆସିଲୁ କି ହଁ ମୋ ଦୋକାନ ଭଲ ଚାଲିଛି ଆଉ ଭଲ ସେଲିଙ୍ଗ ହେଉଛି ଆଉ ବିକ୍ରି ତ ଭଲ ହେଉଛି ଭଲ ଲୋକ ହେଉଛନ୍ତି ଆଉ ଚାଲଛି ତ ଆଉ ଆଉ ଆସୁନୁ ଆମ ଦୋକାନ ଆଡ଼େ କେବେ ବୁଲିତେ ହଁ ଆମର ଦିନରେ ପିଆଜି ଆଳୁଚପ୍ ଗୁଲୁଗୁଲା ପକୁଡ଼ି ଆଉ ଏମିତି ଜିଲାପି ଏମିତି ଚାଲଛି ଆଉ ଆଉ ସନ୍ଧ୍ୟାବେଳେ ରାତିରେ ଅଣ୍ଡା ଚପ୍ ଆଉ ଯେଉଁ ଚାଓମିନ୍ ଚାଟ୍ ଏମତି ଅଣ୍ଡା ରୋଲ୍ ଏମତି ସବୁ ଚାଲଛି ଆଉ ଭଲ ଚାଲିଛି ଦୋକାନ ବହୁତ ଲୋକ ହେଉଛନ୍ତି ଆଉ ଗୋଟେ ଖୁସି ଲାଗୁଛି ଗୋଟେ ବଡ଼ କ'ଣ କହିଲ ନା ପିଲା ବି ଅଛନ୍ତି ମୁଁ ପିଲା ସିଏ ତାଙ୍କର ଦେବା ନେବା କରୁଛନ୍ତି ମୁଁ ସବୁ ଦାୟିତ୍ୱ ବୁଝୁଛି ଆଉ ଯାହା ହଉ ଭଲ ସେଲିଙ୍ଗ ହେଉଛି ଆଉ ଖୁସି ଲାଗୁଛି ଦୋକାନ ଚାଲିଛି ଭଲ ଆଉ ଆଉ ବହୁତ ଲୋକ ହେଉଛନ୍ତି ଆଉ ତୁ ଟିକେ ଆସେ ଆଉ ବହୁତ ଦିନ ହେଲା ଦେଖା ହେଇ ନାହିଁ ଟିକେ ଦେଖା ସାକ୍ଷାତ ହେଇଯିବା ଆଉ ଆମ ଦୋକାନ ଜିନିଷ ଟିକେ ଚାଖିକି ଯିବୁ କେମତି ଲାଗୁଛି କହିବୁ ଆଉ ହଁ ହଁ କିଛି ନୁହେଁ ନା ନା ଏଇ ରେଟ୍ ଠିକ୍ ରେଟ୍ ଆମେ ବିକ୍ରି କରୁଛୁ ଆମର ଅଧିକା ରେଟ୍ ନାହିଁ ଆଉ ଯେତେ ଯଦି ଆମେ ଅଧିକା ରେଟ୍ ନେବୁ ଲୋକଙ୍କୁ ଆଉ ପୋଷେଇବ କି ଲୋକ ନେବେ କି ଯେମିତି ଯେମିତିରେ ହବ ଗାଉଁଲି ଦୋକାନ କମ୍ ରେଟ୍ରେ ଆମେ ଭଲ ଜିନିଷ ଲୋକଙ୍କୁ ଦେଉଛୁ ଏଥିରେ କିଛି ଠକାମି ନାହିଁ ବାସୀ ନାହିଁ ସଜ ଜିନିଷ ପୂରା ବହୁତ ଭଲ ଜିନିଷ ବହୁତ ଲୋକ ହେଉଛନ୍ତି ଲୋକ ଖାଇଲା ପରେ ଯିଏ ଆସିକି ଦିନେ ଖାଉଛି ସିଏ ତ ଭୁଲିପାରୁନି ତା' ପରଦିନ ଆସୁଛି ଆଉ ଆଚ୍ଛା ଇଆଡ଼େ ଦୋକାନ ଏଠି ବିକ୍ରି ଭଲ ଚାଲିଛି ଆଉ ସକାଳ ଅପେକ୍ଷା ସନ୍ଧ୍ୟାବେଳେ ବେଶି ଲୋକ ହେଉଛନ୍ତି ବେଶି ବିକ୍ରି ହେଉଛି ଆଉ ଯା ହଉ ଠାକୁରଙ୍କ ଦୟାରୁ ଭଲ ଚାଲିଛି ଦୋକାନ ଆଉ ଭଲ ଜିନିଷ ଏଥିରେ ଏତେ ଠକା ଠକି ନାହିଁ ବୋଲି ଲୋକ ଆଗ୍ରହ କରିକି ସବୁ ଖାଉଛନ୍ତି ଆଉ ଦୋକାନ ଘର କରିବା ଦିନ ଠୁ ଆମେ ଯାହା ହଉ ଭଲରେ ଚଳୁଛୁ ଆଉ ହଁ କମ୍ ରେଟ୍ ହବ ଆସିକିନା ଇଏ କେଉଁଦିନରୁ ଦୋକାନକୁ ଆସିନ ଆଗେ ଆସ ଦେଖ ଖାଅ ଆଉ କମ୍ ଦେବା କମ୍ ଦାମ୍ରେ ଆଉ ଖାଇକି ହଉ ଆମର ଗ୍ରାହକ ଆସିଗଲେଣି ଆଉ ତୁ ଆସେ ସନ୍ଧ୍ୟାବେଳେ ଆମେ କଥା ହେବା ମୁଁ ରହୁଛି ଆଉ